ହ୍ୟାଲୋ ନାହିଁ ଖବର କ'ଣ ଏଇ ଦୁଃଖେ ସୁଖେ ଆଉ ଚାଲିଛି ଆଉ ଏବେ ଧାନ ଲାଗିଛି ଧାନ ଲାଗିଛି ଆଉ ଆମର ପରିବା କିଛି ଲାଗିଛି କିନ୍ତୁ କ'ଣ କରିବା ଧାନରେ ପ୍ରବଳ ପୋକ ଲାଗୁଛନ୍ତି ଏମିତି ପୋକ ଲାଗୁଛନ୍ତି ଯେ ମାନେ ଗଛ ସବୁ ଖାଇଦେଉଛନ୍ତି ମାନେ ତାର ଇଏ ବାହାରୁନି କେନ୍ଦା ବାହାରୁନି ବଡ଼ କଷ୍ଟ ହେଉଛି କ'ଣ କେମିତି ଦେଲେ ତାକୁ ହେବ କହିଲେ ମାଟିଆ ଗୁଣ୍ଡ ପୋକ କ'ଣ କହୁଛନ୍ତି ଆଉ ଗୋଟେ କାଣ୍ଡ ବିନ୍ଧା ପୋକ କହୁଛନ୍ତି ଏଇଭଳି ସବୁ ବହୁତ ପ୍ରକାର ତିନି ଚାରି ପ୍ରକାର ପୋକ ଲାଗୁଛନ୍ତି ଯେଉଁ ଦ୍ୱାରା କି ଧାନଗୁଡ଼ା ସବୁ ଲାଲ ହେଇଯାଇଛି ନାହିଁ ତାର ବା ବିଷ ଆପଣଙ୍କ ପାଖରେ ସେଇ ଯେଉଁ ବିଷ ଅଛି କି ବିଷ ହେଲେ ସେଇ ଯେଉଁ ତାକୁ ସ୍ପ୍ରେ କରିଦେଲେ ସେଇଟା ମରିଯାଆନ୍ତେ ସବୁ ମରିଗଲେ ଯାହା ହଉ ହେଇଯାଆନ୍ତା ଆମର ତ ଏଇଆ ହେଉଛି କ'ଣ କରିବା କି ପ୍ରକାର ବିଷ ସବୁ ଅଛି ଆପଣଙ୍କର ସେଇ ଟୁ ଫୋର୍ ଡି ଯେଉଁଟାକି ଉସ୍ତାଦ୍ ଯେଉଁଟାକି ଗୁଣ୍ଡି ମାଟିଆ ଗୁଣ୍ଡି ପୋକ ପାଇଁ ସେଇଟା ଅଛି ନା ଆପଣଙ୍କ ପାଖରେ ବସ୍ତାଟା କ'ଣ ମାନେ କେତେ ଦାମ୍ ପଡ଼ୁଛି ତାକୁ କେମିତି ସିଞ୍ଚନ କରୁଛନ୍ତି ମାନେ ଯେଉଁ ବିଷ ଦିଆ ଡ୍ରମରେ ବିଷ ଦିଆ ସ୍ପ୍ରେରେ ସେଇଥିରେ ସ୍ପ୍ରେ କରୁଛ ନା ଏମିତି ଦଉଚନ୍ତି ଆଚ୍ଛା ଏକର ପିଛା କେତେ ଦେଉଛନ୍ତି ଆଚ୍ଛା ଗୋଟେ ଏକର ତ ଦୁଇ ଏକରରେ ଗୋଟେ ବସ୍ତା ମୋର ତ ଆଜ୍ଞା ଦଶ ଏକର ଚାଷ କରିଛି ସବୁ ଜମିରେ ସେଇ ପରିସ୍ଥିତି ଦଶ ଏକର ଜମି ପାଇଁ ମତେ ମିଳିବ ନା ଦଶଟା ଖଣ୍ଡେ ପ୍ୟାକେଟ୍ ଜାଣିଛନ୍ତି ନା ଦାମ୍ଟା କେତେ ଅଛି ପାଖ ବଜାରରେ ଇଏ ବାବାରେ ହଜାରେ ବାରଶ ଟଙ୍କା ଆସୁଛି ନା ଏଇଖିଣି ତା'ହେଲେ ହଉ ମୁଁ ତା'ହେଲେ କାଲି ଆପଣଙ୍କ କତିକି ଯିବି ଆପଣ ଟିକେ ସେଇ ଯେଉଅ ଅଫିସରଙ୍କ ସହିତ କୃଷି ଅଫିସର ଅଛନ୍ତି ତାଙ୍କ ସହିତ ଟିକେ କଥା ହେଇଥିବେ ଆଉ ମୋତେ ଦୁଇ ବସ୍ତା ତିନି ବସ୍ତା ଦେବି ଦେଇପାରିବେନିନା ବରଂ ମୁଁ ଆପଣଙ୍କୁ କିଛି ପଇସା ଦେବି ଦୁଇ ତିନି ବସ୍ତା ଆଣିକି ମୁଁ ସେଇ ଦୁଇଟା ମୂଲିଆ ଲୋକ କରିକି ମୁଁ ସେଇଟା ସିଞ୍ଚନ କରିଦେଇଥାନ୍ତି ଦେଖିଥାନ୍ତି କ'ଣ ହେଇଥାନ୍ତା ଆଉ କାଲି କେତେବେଳେ ପହଞ୍ଚିଲେ ହେବ ଏଗାରଟା ବେଳକୁ ଆପଣ ଥିବେ ତ ଆଉ ଟିକେ ଅଫିସରଙ୍କ ସହିତ ଟିକେ ଦେଖା ହେଇକି ଟିକେ କହିବେ ତା ଆମ କଥା ଇଏତ ବହୁତ ପ୍ରକାର ନଷ୍ଟ ହେଇଗଲାଣି ଆଉ ସେଇ ପୋକଗୁଡ଼ାକ ଜମା ବି ଯାଉନାହାନ୍ତି ଧୀରେ ଧୀରେ ଧାନ ଗଛ ସବୁ ଛୋଟ ହେଇଆସିଲାଣି ପରିବାରେ ବି ସେଇ ପରିସ୍ଥିତି ପୋକଗୁଡ଼ାକ ଏଥର ଏତେ ଜୋରରେ ମାତିଛନ୍ତି ହିସାବ ବାହାରେ ହଉ ଠିକ୍ ଅଛି ମୁଁ ଆପଣଙ୍କ କତିକି କାଲି ଦଶଟା ଏଗାରଟା ବେଳକୁ ଯିବି ଗଲେ ଆପଣ ଟିକେ କଥା ହେଇଥିବେ ମୋତେ ଟିକେ ଦେବେ ଆଉ କ'ଣ ଆଣିକି ଦେବି ଆଉ କ'ଣ ହେଲା

ହଁ ସେଇଟା ହଁ ଅଳ୍ପ ଅଛି ଅଛି ଅଛି ଆପଣ ଆସିକି ମୁଁ ଗଲାବେଳକୁ ଆପଣଙ୍କୁ ସେଇଟା ନେଇଯିବି ନେଇଯାଇକି ମୁଁ ଆପଣଙ୍କୁ ଦେଇଦେବି ଆଉ ଦେଇଦେବି ଆପଣ କେତେ ବାଇଗଣ ଲଗେଇଛନ୍ତି ଫୁଲ ଆସିଲାଣି ନା ଆପଣ ଦେଇନାହାନ୍ତି ବିଷ ଦେଇନାହାନ୍ତି ନା ଇଏ ପୋକ ସବୁ ପାଉଁଶରେ ଯିବେ ବିନା ବିଷରେ ଏ ପୋକ ହଉନାହାନ୍ତି ଆଉ ଏବେ ତ ବାଇଗଣ କିଲୋ ଭଲ ଅଛି ଚାଳିଶ ଟଙ୍କା ଲେଖାଏଁ କିଲୋ ଟିକେ ଦେଲେ ଭଲ ହେଲେ ଆପଣ ଟିକେ ଦୁଇ ପଇସା ପାଇବେ ଟିକେ ସେଇ ନେଇକି ଦେଇଦିଅନ୍ତୁ ସେଇ ମୋ ପାଖରେ ଯେଉଁ ବିଷ ଅଛି ତାକୁ ଟିକେ ସ୍ପ୍ରେ କରିଦିଅନ୍ତୁ ସକାଳିଆ ସ୍ପ୍ରେ କରିଦେବେ ଭଲ ଫଳ ବି ମୁଁ ବି ଲଗାଇଛି ସେମତି ପଚାଶ ଷାଠିଏ ଗଛ ବାଇଗଣ ଲଗାଇଛି ମୋର ତ ଡେଲି ପାଖାପାଖି ପାଞ୍ଚ କିଲୋ ଦଶ କିଲୋ ବାଇଗଣ ବାହାରୁଛି ସେଇକୁ ସ୍ପ୍ରେ କରିଦେଲେ ମୋର ବି ସେଇ ପୋକ ଲାଗିଥିଲା ତାକୁ ସେଇ ସ୍ପ୍ରେ କରିଦେଲା ପରେ ପୋକ ସବୁ ମରିଗଲା ପରେ ଭଲ ବାଇଗଣ ଆସିଛି ଧରିଛି ଏବେ ମୁଁ ଅବଶ୍ୟ ପାଞ୍ଚ ସାତ କିଲୋ ବାଇଗଣ ଡେଲି ମୁଁ ବାହାର କରିପାରୁଛି ଆପଣ ସେଇଟା ନେଇକି ଯଦି ଦେଇଦେଲେ ଅପଣଙ୍କର ବୋଧେ ମରିଯିବି ଆପଣ ବି ପାଇବେ ନେଇକି ଟିକେ ଦିଅନ୍ତୁ ସେଇଟାକୁ ହଁ ନିଶ୍ଚିତ ନିଶ୍ଚିତ ମୁଁ ନେଇଯିବି ନେଇଯିବି ଆମ ମାର୍କେଟରେ ଏଠି ମିଳୁଛି ମୁଁ ନେଇକି ଆପଣଙ୍କୁ ଦେଇଦେବି ଆଉ ସେଥିରେ କିଛି ଅସୁବିଧା ନାହିଁ ହଁ ହଁ ନିଶ୍ଚିତ ପହଞ୍ଚିବି ହଉ ହଉ